ହଁ ମୁଁ ନିକଟବର୍ତ୍ତୀ ସହର କିମ୍ବା ଗାଁକୁ ଦିନକୁ ବହୁତଥର ଯାଏ କାରଣ ମୁଖ୍ୟତଃ ମୁଁ ଖେଳିବାକୁ ସାଙ୍ଗମାନଙ୍କ ସହିତ ଦେଖା କରିବାକୁ ଟ୍ୟୁସନ ଯିବାକୁ ମାର୍କେଟ ଯିବାକୁ ଏବଂ କିଛି ଜିନିଷପତ୍ର ଆଣିବାକୁ ମୁଁ ବହୁତ ଥର ଯାଏ